ମୋର ସେମିତି କୌଣସି ପ୍ରିୟ ସାହିତ୍ୟିକ ଚରିତ୍ର ବିଷୟରେ ଧାରଣା ନାହିଁ ମୁଁ ଏମିତି ଆମ ପାଖରେ ଥିବା ଇଟାମାଟି ଗ୍ରାମର ଜଣେ ସାହିତ୍ୟିକଙ୍କ ନାମ ଟିକିଏ ଜାଣିଛି ଏବଂ ତାଙ୍କର ନାମ ହେଉଛି ଯଦୁମଣି ତାଙ୍କର ଗୋଟିଏ ପୁସ୍ତକରୁ ଟିକିଏ ମୁଁ ପଢ଼ିଥିଲି ସେହି ପୁସ୍ତକଟିର ନାମ ହେଉଛି ଗୋପାଳ ରହସ୍ୟ ମୁଁ ସେହି ପୁସ୍ତକ ଟିକୁ ପଢ଼ିଲା ପରେ ସେଥିରେ ଗୋଟିଏ ଗୋପାଳଙ୍କ ମଜାଦାର ବିଷୟରେ ଜାଣିଥିଲି ଜଣେ ରାଜା ଥିଲେ ଏବଂ ସେହି ରାଜ୍ୟର ଗୋପାଳ ବୋଲି ଜଣେ କୌତୁକିଆ ପ୍ରଜା ଥିଲେ ସେ ଗୋଟିଏ ଦିନ ରଜାଙ୍କ ଦରବାରକୁ ଆସିଥିଲେ ରାଜା ଘୋଷଣା କରିଥିଲେ ଜୀବନରେ ଶାନ୍ତି କେତେବେଳେ ଲାଗିଥାଏ ଏହି କଥାର ଉତ୍ତର ଦେଲେ ତୁମକୁ ପୁରସ୍କୃତ କରାଯିବ ସେ ଉତ୍ତର ରଖିଥିଲେ ଝାଡ଼ା ବସିସାରିଲେ ମଣିଷକୁ ଶାନ୍ତି ଲାଗିଥାଏ ଏକଥା ଶୁଣି ମୁଁ ନିଜେ ହସିଥିଲି ଏବଂ ମୋ ମନକୁ ବହୁତ ମଜା ଆସିଥିଲା